କନ୍ଧମାଳ ଜିଲ୍ଲା ରୋଜଗାର କିଛି ନାହିଁ ଏଠି କେବଳ ବର୍ଷାକୁ ଅପେକ୍ଷା କରି ଚାଷ ଚାଷ କରନ୍ତି ଯଦି ବର୍ଷା ନ ହୁଏ ମରୁଡ଼ି ହୁଏ ସରକାର ସହାୟତାରେ ପଶୁପାଳନ ପାଇଁ ସହାୟତା ଯୋଗାଇ ଦିଅଯାଉଛି କିନ୍ତୁ ପ୍ରାୟ ସମସ୍ତଙ୍କୁ ମିଳୁନାହିଁ ଯଦି ସରକାର ସହାୟତାରେ ସମସ୍ତଙ୍କୁ ପଶୁପାଳନ ଯୋଗାଇ ଦିଆଯିବ ତା'ହେଲେ ଲୋକମାନଙ୍କୁ ରୋଜଗାର ଠିକ ସେ ପ୍ରତିପୋଷଣ କରିପାରିବେ